ଆମେ ୟୁଟ୍ୟୁବ୍ ଭିଡ଼ିଓରେ ବିଭିନ୍ନ ପ୍ରକାର ଖାଦ୍ୟ ଉପରେ ପୋଷ୍ଟ କରିଅଛୁ କାରଣ ଆମେ ପନିର୍ ସାଧାରଣତଃ ତିଆରି କରୁ ପନିର୍ଟିକୁ ଆମେ କ'ଣ କ୍ଷୀର ଆଣୁ କ୍ଷୀରକୁ ଆଣିବା ସଙ୍ଗରେ ତାକୁ ଫୁଟାଇ ଛେନା କାଟୁ ଛେନା କାଟିକିରି ଆମେ ତାକୁ କପଡ଼ାରେ ବାନ୍ଧିକିରି ପ୍ରେସ୍ କରି ରଖୁ ପ୍ରେସ୍ କରିସାରିଲା ପରେ ସେ ଆମେ ତାକୁ ଛୁରୀ ମାଧ୍ୟମରେ ଟିକ୍ କରି କାଟୁ କାଟିକିରି ତାପରେ କ'ଣ କରୁ ନା ପନିର୍ଟିକୁ ଛାଣୁ ଛାଣିକିରି ତା ଦିହେରେ କ'ଣ ନା ଅଦା ପିଆଜ ରସୁଣ ଧନିଆ ଆଉ ବାଟି ଟିକେ ପେଷ୍ଟ କରିକିରି ଆଳୁକୁ ଭାଜି ଅଳ୍ପ ଅଳ୍ପ ମଧ୍ୟମଧରଣର କାଟି ଆଳୁକୁ ଭାଜୁ ଭାଜି ସାରିଲା ପରେ ପିଆଜ କିଛି କାଟୁ ପିଆଜ କାଟିଥାଉ ତାପରେ ଛେନାଟିକୁ ମଧ୍ୟ ଭାଜୁ ପିଆଜ କାଟି ସାରି ପିଆଜକୁ ତେଲରେ ଭାଜୁ ତାପରେ ଅଦା ପିଆଜ ରସୁଣ ପେଷ୍ଟ ଟିକେ ପକାଉ ପକେଇ ସାରିଲେ ବିଭିନ୍ନ ପ୍ରକାର ମସଲା ଗୁଣ୍ଡ ମଧ୍ୟ ଟିକେ ପକାଉ ପକେଇକିରି ଆମେ ତାକୁ ଖ ଲୁହା ଖଡ଼ିକାରେ ଖେଳାଉ ଖେଳେଇବା ସ୍ୱାଦରେ ଯେତେବେଳେ କ'ଣ ହୁଏ ମସଲାଟି ହୋଇଯାଏ ଆମେ ତା ଦିହରେ ଟମାଟୋ ବି ପକାଉ ଟମାଟୋ କାଟିକିରି ଛୋଟ ଛୋଟ କିରି ଟମାଟୋ କାଟୁ ଧନିଆ ପତ୍ର ବି ପକାଉ କାଟି ସେ ମସଲାଟି ହୋଇସାରିଲା ପରେ ଏ ପନିପରିବା ଆଳୁ ଆଉ କ୍ୟାପ୍ସିକମ୍ ଗାଜର ପକାଇକିରି ତାକୁ ଖଡ଼ା ଖଡ଼ି କରିଦେଉ ଖଡ଼ା ଖରି କରିବା ସରିବା ପରେ ପାଣି ତାକୁ ଟିକେ ପାଣି ଦେଇ ଟିକେ ସିଝେଇ ଦେଉ ଫୁଟାଉ ଫୁଟେଇ ସାରିଲା ପରେ କ'ଣ ହୁଏ ନା ସେ ଧୀରେ ଧୀରେ ଫୁଟିବା ପାଇଁ ଲାଗେ ତାପରେ ଆମେ ମସଲା ଗୁଣ୍ଡ ଧନିଆ ପତ୍ର ସବୁ ପକେଇକିରି ଜିନିଷଟିକୁ ଘୋଡ଼ାଘୋଡ଼ି କରିକିରି ରଖିଦେଉ ରଖି ସାରିଲା ପରେ କିଛି ସମୟ ଗଲା ପରେ ଗରମ ମସଲା ଗୁଣ୍ଡଟିଏ ପକେଇ ଆମେ ତାକୁ ଖାଇବା ପାଇଁ ଦେଉ ଆଉ